ମୋତେ ଗୀତ ଗାଇବାକୁ ବହୁତ ଭଲ ଲାଗେ ଓ ଶୁଣିବାକୁ ମଧ୍ୟ୍ୟ ଭଲ ଲାଗେ ପାଠ ପଢ଼ା ସାରି ଗୀତ ଗୀତ ଶୁଣିଥାଏ ଓ କୌଣସି ବାଦ୍ୟଯନ୍ତ୍ର ବଜାଇବାକୁ ଇଚ୍ଛା ଇଚ୍ଛୁକ ଥାଏ ମତେ ବାଦ୍ୟଯନ୍ତ୍ର ବଜାଇ ଗୀତ ଗାଇବାକୁ ମଧ୍ୟ୍ୟ ବହୁତ ଭଲ ଲାଗେ କିନ୍ତୁ ଦୁଃଖର ବିଷୟ କି ମୋ ପାଖରେ କୌଣସି ବାଦ୍ୟଯନ୍ତ୍ର ନାହିଁ